ଆମ ଗ୍ରାମୀଣ ଲୋକମାନଙ୍କର ଯିବା ଆସିବାକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ହାତକୁ ନେଇଛନ୍ତି ଯେମିତି ଗାଁ ଗାଁରେ ସଡ଼କ କଂକ୍ରିଟ ସଡ଼କ ଯୋଜନା ତା'ପରେ ପିଚୁ ସଡ଼କ ଏମିତିକି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଏମିତି ସବୁ ତିଆରି କରାଯାଇଛି କିନ୍ତୁ ତା'ମାଧ୍ୟମରେ ଆଉ ଲୋକମାନେ ଅତି ସହଜରେ ଗମନା ଗମନ କରିପାରୁଛନ୍ତି କିନ୍ତୁ ଯଦି ଆମ ଅଞ୍ଚଳର ଜଣେ କଂକ୍ରିଟ ରାସ୍ତା ଗୁଡ଼ିକ ହେଉଛି ତାକୁ ଯଦି ଉନ୍ନତମାନର କରାଯାଇ ପାରନ୍ତା ତା'ହେଲେ ଲୋକମାନଙ୍କର ଯିବା ଆସିବା ପାଇଁ ବିଭିନ୍ନ ବା ସବୁ ସୁବିଧା ହୋଇପାରନ୍ତା କାହିଁକି ନା କଂକ୍ରିଟ ରାସ୍ତା ଗୁଡ଼ାକ ଯେଉଁ ବନାଉଛନ୍ତି ସେଗୁଡ଼ାକ ଅଳ୍ପ ଦିନରେ ନଷ୍ଟ ହୋଇଯାଉଛି ଫାଟି ଯାଉଛି ଯାହାଦ୍ୱାରା ସେଥିରେ ବିଭିନ୍ନ ପ୍ରକାରର ଦୁର୍ଘଟଣା ଘଟୁଛି ଯାହାଦ୍ୱାରା ଲୋକମାନେ ମଧ୍ୟ ସେଥିରେ ମୃତ୍ୟୁବରଣ ମୃତ୍ୟୁ ମୁଖରେ ମଧ୍ୟ ପଡ଼ୁଛନ୍ତି ଏଥିପାଇଁ ଯଦି ସରକାର ଭଲ ପଦକ୍ଷେପ ନେଇ ସେ କଂକ୍ରିଟ ରୋଡ଼ ଗୁଡ଼ିକ ହେଉ ପିଚୁ ରୋଡ଼ ଗୁଡ଼ିକ ହେଉ ସବୁବେଳେ ମରାମତି କରି ପୁରା ଭଲ ସୁରକ୍ଷିତ ବନାଇ ପାରନ୍ତେ ତା'ହେଲେ ଲୋକମାନେ ସେହି ରାସ୍ତାରେ ଆରାମସେ ଯିବା ଆସିବା କରି ପାରନ୍ତେ କି ଗାଡ଼ି ମଟରକୁ କୌଣସି ଯିବା ପାଇଁ ଅସୁବିଧା ହୁଅନ୍ତା ନାହିଁ ତାହା ଦ୍ୱାରା ଲୋକମାନେ ସୁରକ୍ଷିତରେ ଯିବା ଆସିବା କରିପାରନ୍ତେ ଆଉ ଲୋକମାନେ ମୃତ୍ୟୁ ମୁଖରେ ପଡ଼ିବେ ନାହିଁ